ଟେକ୍ନୋଲୋଜି ବ୍ୟବସାୟ ଉପରେ ବହୁ ଗୁଣରେ ପ୍ରଭାବିତ ପକାଇଛି ପ୍ରଥମେ ହେଉଛି ଆମେ ଯେତେବେଳେ ପୁରୁଣା କାଳରେ କୌଣସି ବିଲ୍ ଦେଉଥିଲେ ଆମକୁ ହାତରେ ଲେଖି ଦେଖାଇ ଦେବାକୁ ପଡ଼ୁଥିଲା କିନ୍ତୁ ବର୍ତ୍ତମାନ କମ୍ପ୍ୟୁଟର୍ରୁ ଆମେ ବିଲ୍ ବାହାର କରି ଦେଇ ଦେଉଛେ ଆଉ ଏଥିପାଇଁ ଖୁବ୍ ସମୟ ଦରକାର ପଡ଼ୁଛି ଆଗରୁ କ'ଣ ହେଉଥିଲା ଯେତେବେଳେ କୌଣସି ଜିନିଷ ଆମେ ରଖୁଥିଲେ ଥାକରେ ତା'କୁ ଆମକୁ ଗଣିକି ରଖିବାକୁ ପଡ଼ୁଥିଲା କୋଉଠି ରଖୁଥିଲେ ତା'କୁ ମଧ୍ୟ ମନେ ରଖିବାକୁ ପଡ଼ୁଥିଲା ଲେଖିକି ରଖିବାକୁ ପଡ଼ୁଥିଲା ଏବେ କିନ୍ତୁ କମ୍ପ୍ୟୁଟର୍ରେ ଆମେ ତା'କୁ ରଖିଦଉଛେ କି କେଉଁ ଥାକରେ ଆମେ ରଖି ରଖିଛେ ଜିନିଷ କ'ଣ ରଖିଛେ କେତେ ପରିମାଣର ଅଛି ଏଥିପାଇଁ ଆମକୁ ଆଉ କୌଣସି ଲେଖିକି ରଖିବାକୁ ପଡ଼ୁନାହିଁ ଟେକ୍ନୋଲୋଜି ମୋବାଇଲ୍ ଆଣିଛି ଯାହାକି ଆମକୁ ଗୋଟେ ଯୁଗାନ୍ତକାରୀ ପରିବର୍ତ୍ତନ ଦେଇଛି ଆଗରୁ ଆମେ କ'ଣ କରୁଥିଲେ ଚିଠି ଲେଖିକି ଦଉଥିଲେ ପାଞ୍ଚ ଦିନ ଦଶ ଦିନ କୋଡ଼ିଏ ଦିନ ଏଇଭଳି ସମୟ ଲାଗୁଥିଲା ପହଁଞ୍ଚିବା ପାଇଁ କିନ୍ତୁ ବର୍ତ୍ତମାନ ଫୋନ୍ କରିଦେଉଛେ ଦୁଇ ସେକେଣ୍ଡ ମଧ୍ୟରେ ଆମର କାମ ହେଇଯାଉଛି ଏଇଭଳି ଭାବରେ ଟେକ୍ନୋଲୋଜି ବହୁତ ପ୍ରଭାବ ପକାଇଛି